ମୁଁ ପ୍ରଥମଥର ୟୁଟ୍ୟୁବରୁ ଗୋଟିଏ ରେସିପି ଅନୁସରଣ କରି ମଟନ ତରକାରୀ ଟା ରୋଷେଇ କରିଥିଲି ବହୁତ କଷ୍ଟରେ ରୋଷେଇ କଲାପରେ ଯେତେବେଳେ ମୁଁ ମଟନ ତରକାରୀକୁ ଚାଖିଥିଲି ମୋତେ ଲୁଣିଆ ଅନୁଭବ ହେଇଥିଲା କ'ଣ କରିବି କ'ଣ କରିବି କିଛି ଭାବି ନପାରି ମା' ମୋତେ ବତେଇ ଥିଲେ ଲୁଣିଆ ହୋଇଗଲେ ତରକାରୀରେ ଆଳୁ ପକେଇଦେବା ପାଇଁ ମୁଁ ଦୁଇ ତିନଟା ଆଳୁ କାଟିକି ମଟନ ତରକାରୀରେ ପକେଇ ଦେଲି ଯାହାଦ୍ୱାରା ମଟନ ତରକାରୀ ନଷ୍ଟ ହେଲା ନାହିଁ ଆଉ ସ୍ୱାଦ ହୋଇଥିଲା ସମସ୍ତେ ଖୁସିରେ ଖାଇଲେ